ହ୍ୟାଲୋ କିଏ କହୁଥିଲେ କି ହଁ ହଁ ଆମ ପୀର୍ ମାର୍କେଟରୁ କହୁଥିଲି ଭଦ୍ରକ

ଆମର କାଲାକନ୍ଦ ଅଛି ରସଗୋଲା ଅଛି ଗୋଲାପଜାମୁ ଅଛି ଛେନାପୋଡ଼ ଅଛି ଆଉ ଲଡ଼ୁ ବି ଆସିବ

ଆମର ତ ସବୁ ଫ୍ରେଶ୍ ଆମର ସବୁ ରେଗୁଲାରିଆ କଷ୍ଟମର୍ ସବୁ ଆମର ଅଛନ୍ତି ଆଉ ଭଲ ସବୁ ନା ଆମର ଶହେ ଜଣ ଅଛନ୍ତି ପ୍ରାୟ ପାଖାପାଖି ରେଗୁଲାର କଷ୍ଟମର୍ ତେଣୁ ସେମାନେ ତ ନିହାତି ନେବେ ନା ଡେଲି ତେଣୁକରି ଆମ ମିଠାରେ ଆଉ କିଛି ଡୁପ୍ଲିକେଟ୍ ଆଉ ହୁଏନି ସବୁଦିନ ନଗଦା ତିଆରି ହୁଏ ଗୋଲାପଜାମୁ

ଆଚ୍ଛା କଁ ହଁ ଷ୍ଟିମ୍ ହେଉଛି ଛେନାପୋଡ଼ ବି ହେଉଛି ଷ୍ଟିମ୍ ଭଲ ରହୁଛି କାଜୁ କିସ୍ମିସ୍ ପଡ଼ିଥିବ ଆଉ ପାଞ୍ଚ କେଜି ଆଚ୍ଛା ଠିକ୍ ମୁଁ ଲେଖିକି ରଖୁଛି ତେଲ ଲଡ଼ୁ ନା ଘିଅ ଲଡ଼ୁ ଘିଅ ଲଡ଼ୁ ଠିକ୍ ଆଉ ଡ୍ରାଏ ସୁଇଟ୍ସ ଆସିବ ପେଡ଼ା

ଆଚ୍ଛା ଦଶ ଟଙ୍କିଆ ରସଗୋଲା ଅଛି ଦୁଇ ପ୍ରକାର ମାନେ ଘିଅ କ୍ଷୀର ଛେନା ବାଲା ଅଛି ଦହି ଛେନା ବାଲା ବି ରସଗୋଲା ଅଛି ଗୁଡ଼ ଅଛି ଚିନି ବି ଅଛି ଠିକ୍ ପାଞ୍ଚ ଶହ ସାତ ଶହ ହଜାରେ ଦୁଇ ଶହ ତିନି ପ୍ରାୟ ସାଢ଼େ ତିନି ହଜାର ଟଙ୍କା ଆସିଯିବ

ଠିକ୍ କେତେ ପାଞ୍ଚ ତାରିଖ ଆଚ୍ଛା ତ ଆଉ ତା' ହେଲେ ମତେ ଆଗରୁ ଟିକିଏ ଆଡ଼ଭାନ୍ସ ଦେଇଦେବେ ମୁଁ ସେଇ ଅନୁସାରେ ପ୍ୟାକ୍ ହଁ ମତେ ଟିକିଏ ପିଲା ପଠାଇବା ପୂର୍ବରୁ ଗୋଟେ ଘଣ୍ଟା ପୂର୍ବରୁ ଟିକିଏ କହିଦେବେ ଜଣାଇଦେଲେ ମୁଁ ସେଇ ଅନୁସାରେ ପ୍ୟାକିଂ କରିଦେଇଥିବି ହେଲା ଆପଣ ଗଲେ ପାର୍ସଲ ହେଠି ଗଣିବେ ଆଉ ସେ ଆଡ଼ଭାନ୍ସଟା ଦେଇଦେବେ